ହଁ ନମସ୍କାର କିଏ

ହେଲଥ୍ ଇନ୍ସୁରାନ୍ସ୍ କରିଛନ୍ତି କି ହଁ ହଁ କ'ଣ ହୋଇଛି ଭାଇକୁ

ସେ କାର୍ଡ଼୍ ଅଛି କି ନାହିଁ ଇନ୍ସୁରାନ୍ସ୍ କାର୍ଡ଼୍ ହଁ ସେଇଟା ଧରିକି ଆସ ଡକୁମେଣ୍ଟ୍ ତୁମର ଆଧାର କାର୍ଡ଼୍ ଯାହା ଯେତିକି ଦରକାର ଅଛି ସବୁ ଧରିକି ଆସିବ ଆଉ ହଏ ସିଗ୍ନେଚର୍ କରିଲ ପରା ତୁମେ ତା ଭାଇ ପରା ହଁ ତୁମେ ବି ସିଗ୍ନେଚର୍ କରିଲେ ହେବ ନାଇଁ ନାଇଁ ସେ କାର୍ଡ଼୍ରୁ ଫର୍ଟି ପର୍ସେଣ୍ଟ୍ ଦିଆ ହେବ ଆଉ ହଏ ଆଉ ଫାଷ୍ଟ୍ ତମେ ଆଣ ଆଣିକି ମେଡ଼ିକାଲ୍ରେ ଡକ୍ଟର୍ମାନେ ଚେକପ୍ ଚେକପ୍ କରିଲା ପରେ ଆମେ ହେଲ୍ପ୍ ହଁ ହେବ କାହିଁକି ହେବ ନାହିଁ ହଉ ତୁମେ ମଣିଙ୍ଗ୍ରେ ଆସ ହ୍ୟାଲୋ ଟିକିଏ ନେଟ୍ୱାର୍କ୍ ଏରିଆକୁ ଯାଆନ୍ତୁ ସାର୍ ଟିକିଏ ନେଟ୍ୱାର୍କ୍ ଏରିଆରେ ଯାଆନ୍ତୁ

ହଁ ହଁ ଏମ୍ବୁଲାନ୍ସ୍ରେ ଆଣିବ ନା କ'ଣ ହଁ ଆଗରୁ କେଉଁଠି ଦେଖେଇଥିଲ କି ଭାଇ ହଁ ସେ କାର୍ଡ଼୍ ଦେଖେଇ ଥିଲେ ହଁ ହଁ ନାଇଁ କାର୍ଡ଼୍ରୁ ପାଞ୍ଚଲକ୍ଷରୁ ଆଉ ଅଧିକ କିଛି ଫେସିଲିଟି ନାହିଁ ବୁଝିଲେ କି ତ କ'ଣ ହୋଇଛି ଭାଇଙ୍କୁ କି ହଁ ତମର ଭାଇର ରାସନ୍ କାର୍ଡ଼୍ ଆଧାର କାର୍ଡ଼୍ ଆଉ ଆଇଡେଣ୍ଟିଟି କାର୍ଡ଼୍ ସବୁ ଧରିକି ଆସିବ ଆଉ ହସ୍ପିଟାଲ୍ରେ ଫିର୍ ବି ଯେଉଁ ହସ୍ପିଟାଲ୍ରେ ଦେଖାଇଥିଲ ସେ କାଗଜ ପତ୍ର ସବୁ ଧରିକି ଆସିବ ମୁଁ ଏଠେଇ ଦେଖାଇ ଦେଉଛି ହଁ ପାସ୍ ଫଟୋ ବି ଦରକାର ଅଛି ଆଉ ଆସିକି ତୁମେ ଫୋନ୍ କର ମୋତେ ହଉ ଠିକ୍ ଅଛି ଏଠି ପେସେଣ୍ଟ୍ ଜଣେ ଆସିଲେଣି ତ ମୁଁ ରଖୁଛି ହାଁ ଏଇଠି ଆସିକି ଫୋନ୍ କରନ୍ତୁ ହଉ